ଆମ ଗାଁରେ ଜଣେ ମୋର ଦିନେ ଗୋଡ଼ ଭାଙ୍ଗିଦେଲା ଗୋଡ଼ ଭାଙ୍ଗିଦେଲା ଭିତରେ ମୁଁ ଗଲି ମେଡ଼ିକାଲ ମେଡ଼ିକାଲରେ ତ ହାଡ଼ ଚିକିତ୍ସା କରିପାରିବେନି ଭଲ ଆମ ରଣପୁର ଠାରୁ ତିରିଶ କିଲୋମିଟର କାଳୁପଡ଼ା ଅଛି ସେଠିକି ଗଲି ସେଠିକି ଗଲା ଭିତରେ ସେ ପଟି ଭିଡ଼ିଲେ ପଟି ଭିଡ଼ିବେ ତାପରେ ଥରକୁ ଦଶ ଥର ଯିବାକୁ ପଡ଼ିବ ସେକ ଦେବେ ତେଲ ମାଲିସ କରିବେ ବହୁତ ପ୍ରକାର କରିବେ ତାପରେ ବିନ୍ଧା ଛିଟିକା ହେବ ଯେ ସମ୍ଭାଳି ହେବନି ଆଉ ବହୁତ ବି କଷ୍ଟ ପାଇବାକୁ ପଡ଼ିବ ଏମିତି ହୋଇ ହୋଇକା ଚାରି ପାଞ୍ଚ ମାସ ପରେ ଯାଇକି ଗୋଡ଼ ଠିକ ହୁଏ